ଆମର ଏଇଠି ସମସ୍ତେ ଚାଷ କରନ୍ତି ଚାଷ କରିବାରେ ଏଇଠି ଆଗୁରୁ ତ ବଳଦରେ ଚାଷ କରୁଥୁଲେ ଆଉ ଏବେ ବଳଦଟା ଚାଷ ନାହିଁ ଗାଡ଼ିରେ ହଉଛି ଟ୍ରାକ୍ଟର ଗାଡ଼ିରେ ଟ୍ରାକ୍ଟର ଏଥର ଭଉତୁ ରେଟ ନଉଛନ୍ତି ଯେ ପଇସା ବହୁତ ଆଉ ଗରିବ ଲୋକ ଆମେ ତ ସେମିତି ଦେଇପାରୁନୁ ସେମତି ଆଉ କ'ଣ କରିବୁ ଚଳିବାକୁ ହେଲେ ସେମିତି କରିବାକୁ ପଡ଼ୁଛି ଆଉ ସାର ରେଟ ତ ଯେଉଁ ଭଉତୁ ରେଟ ସାର ସାର ହେଠୁ ଫେରେ କିଣିବାକୁ ଯାଉଛୁ ଏଇଠି ସୁସାଇଟ ଯେଉଁ ପାଖରେ ଅଛି ହେଠୁ ସେମିତି ଆଣିକି ଏପଟ ସେପଟ କରିକି ବଦଳ ଅଦଳ କରି ସାର କିଣୁଛୁ ସାର କିଣିକି ଭଉତୁ ଅସୁବିଧା ସାର ତ ରେଟ ସାର ରେଟ ଏଡ଼େ ଟ୍ରାକ୍ଟର ଗାଡ଼ି ବି ଭଉତୁ ରେଟ ନଉଛି ଆଉ ଆମେ ତ ଗରିବ ଲୋକ ଆଉ କ'ଣ କରିବୁ ଯାହା ହେନେ ବି ନ ଚାଷ କଲେ କ'ଣ କେମିତି ଖାଇବୁ ଚାଷ କରିବାକୁ ତ ପଡ଼ିବ ସେମତି ଚାଷ କରିଛୁ ଆଉ ଖତ ବଲଦ ତ ଗାଈ ଗୋରୁ ନାହାଁନ୍ତି ଆଉ ଆଗୁରୁ ତ ଖତରେ ହଉଥୁଲା ଏବେ ଆଉ ଖତ ଫତ ବି ଏତେ ନୁହଁ ଏଥର ସାର କିଣାଯାଉଛି ସାର କିଣିକି ସବୁ ଫସଲ କରାଯାଉଛି ସାର ପଡ଼ୁଛି ସାର ଯେ ବହୁତ ରେଟ ଆ ସେମିତି ଏପଟ ସେପଟ କରିକି ସାର କିଣୁଛୁ ସାର କିଣିକି ଫସଲ କରୁଛୁ